ପରିବେଶରେ ତ ସମସ୍ତଙ୍କର ସ୍ଥାନ ରହିଛି ମନୁଷ୍ୟ ରହିପାରିବ ପଶୁପକ୍ଷୀ ରହିପାରିବେ ଗାଈ ଗୋରୁ ରହିପାରିବେ ସମସ୍ତେ ପ୍ରକାର ରହିପାରିବେ କିନ୍ତୁ ଆଜିକାଲି ଯେଉଁ ପରିବେଶର ଆମେ ଦେଖୁଚେ ଗାଈ ଗୋରୁଙ୍କ କଥା ଦେଖୁଛେ ପଶୁ ଯେଉଁମାନେ କି ଆମର ବଳଦ ଗାଈ ଗୋରୁ ଏଇ ସବୁ ପ୍ରକାରର ରହିଛନ୍ତି ଆଚ୍ଛା ବଳଦମାନେ ଆମର ଚାଷ କରନ୍ତି